ମୁଁ ସବୁବେଳେ ଆକାଶରେ ସବୁବେଳେ ପକ୍ଷୀ ଦେଖେ ହେଲେ ଚିଲ ଶାଗୁଣାକୁ ବିରଳ ପକ୍ଷୀ ମୁଁ ଦେଖେନାହିଁ କୌଣସି ସ୍ଥାନରେ ଯଦି ଗୋରୁ ଗାଈ ଯଦି ମରିଯାଇଥିବେ ପଚାସଢ଼ା ସିଠେଇ ଯାଇ ଶାଗୁଣା ବି ବସିଥାନ୍ତି ଆଉ କୌଣସି ମତେ ସବୁ ପକ୍ଷୀକି ଦେଖି ହୁଏ ଚିଲ ଶାଗୁଣାଙ୍କୁ ଦେଖି ହୁଏ ନାହିଁ ଆଉ ଅସ୍ୱାଭାବିକ ବିରଳ ପକ୍ଷୀ ସେମାନେ ଦେଖାଯିବେ ନାହିଁ